ଓଡ଼ିଶାର ଲୋକମାନେ ଅଧିକାଂଶ କୃଷି ପରିବାରର ସେମାନେ ନିଜ ବିଲବାଡ଼ିରେ ପନିପରିବା ଠାରୁ ଆରମ୍ଭ କରି ଧାନ ଚାଷ ମଧ୍ୟ କରୁଛନ୍ତି ଆଗ କାଳରେ କ୍ଷେତରେ ସେମାନେ ସେମାନେ ରାସାୟନିକ ସାର ପ୍ରୟୋଗ କରୁନଥିଲେ ଯାହାଦ୍ୱାରା ଚାଷ ଭଲ ହେଉଥିଲା ପରେ ପରେ ଲୋକମାନେ ଜମିରେ କୀଟନାଶକ ଔଷଧର ପ୍ରୟୋଗ କରିଲେ ଯାହାଫଳରେ ଜମି ନଷ୍ଟ ହେବାରେ ଲାଗିଲାଣି ଏବଂ ଜୀବାଣୁ ମଧ୍ୟ ନଷ୍ଟ ହୋଇଗଲାଣି ଧାନ ଗହମ ଏବଂ ବିଭିନ୍ନ ପନିପରିବା ଆଗ ଲୋକ ବିକ୍ରି କରୁଥିଲେ ଏବଂ ସେମାନଙ୍କର ଉପଯୁକ୍ତ ମୂଲ୍ୟ ପାଉଥିଲେ ଏବେ ଲୋକମାନେ ନିଜ କୃଷକ କୃଷକଜାତ ଦ୍ରବ୍ୟର ମୂଲ୍ୟ ପାଇପାରୁ ନାହାନ୍ତି ଯଦି ସରକାର କୃଷକମାନଙ୍କ ପାଇଁ ଉପଯୁକ୍ତ ଭୂମି ଏବଂ ଭଲ ରାସାୟନିକ ସାର ଯୋଗାଇଦେବେ ତାହେଲେ ଲୋକମାନେ ଚାଷ କାର୍ଯ୍ୟ କରିପାରିବେ ଏବଂ ସାମୁହିକ ବିକାଶ ପାଇବା ସହିତ ଅଭାବ ରହିବ ନାହିଁ